ଆମେ ପାଳନ କରୁଥିବା ସାଂସ୍କୃତିକ ପର୍ବ ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ କୃଷି ଭିତ୍ତିକ ପର୍ବ ଓଡ଼ିଶାରେ ସମସ୍ତ ପର୍ବ ପାଳନ କରାଯାଏ ରଜ ସମୟରେ ସେଇ କୃଷିକୁ ନେଇ ଅନେକ ପିଠା ପଣା ହୁଏ ଏବଂ ଲୋକମାନେ କିଛି କାମ ଧନ୍ଦା ନ କରି ଖୁସି ମନାନ୍ତି ପିଠା ପଣା ଖାଇ ଖୁସି ମନରେ ବୁଲିଥାନ୍ତି ଖାଲି ସେତିକି ନୁହେଁ କୃଷି ଭିତ୍ତିକ କହିଲେ ଆପଣଙ୍କର ହୋଲି ବି କୃଷି ଭିତ୍ତିକ ପର୍ବ

ଦଶହରା କୁହନ୍ତୁ ଆପଣଙ୍କର ସରସ୍ଵତୀ ପୂଜା କୁହନ୍ତୁ ଗଣେଶ ପୂଜା କୁହନ୍ତୁ ଏମିତି ଅନେକ ପର୍ବପର୍ବାଣି ଅଛି ଓଡ଼ିଆ ଲୋକମାନେ ପର୍ବ ପାଳନ କରୁ କରୁ ସେମାନଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଥିଲେବି ଏମିତି କିଛି ଖାଦ୍ୟ ପଦାର୍ଥ ଥାଏ ଯେଉଁଥିରେ ଶରୀରକୁ ଅନେକ ଲାଭ ମିଳିଥାଏ ଏହି ଦୃଷ୍ଟିକୋଣରୁ ପ୍ରତ୍ୟେକ ପର୍ବ ପର୍ବାଣିର ମଜା ଆମେମାନେ ନେଇଥାଉ ଏ ଦୃଷ୍ଟିକୋଣରୁ ଓଡ଼ିଆର ପର୍ବପର୍ବାଣିକୁ ନେଇ ସେ ରଥଯାତ୍ରା କୁହ ସେ ଦଶହରା ମେଢ଼ ଭସାଣି କୁହ ସବୁ ପର୍ବାଣିର ପର୍ବପର୍ବାଣିର ମଜା ଆମେମାନେ ନେଇଥାଉ ସେ ବାଲିଯାତ୍ରା ଠାରୁ ଆରମ୍ଭ କରି ଦୀପାବଳି ପର୍ଯ୍ୟନ୍ତ ଏ ଦୃଷ୍ଟିକୋଣରୁ ଆମେମାନେ ବହୁତ ଖୁସି